ଚିତ୍ରାକୁଣ୍ଡା ଡ୍ୟାମ୍ରୁ ଏତେ ଥଣ୍ଡା ଲାଗୁଛିି ଗରମ ଦିନରୁ ସେଇଟା ଆମକୁ ବେଶୀ ଗରମ ଲାଗନ୍ତି ନାହିଁ ସେଇଟା ବହୁତ ଥଣ୍ଡା ଲାଗନ୍ତି ମାନେ ବର୍ଷା ଦିନକୁ ବେଶୀ ବର୍ଷା ହୋଇଛନ୍ତି ସେଠି ହେଲେ ସେ ନଦୀ ନାଳ ସବୁ ଭର୍ତ୍ତି ହେଇଯାଉଛି ସେଠି ମାଛ ମାନ ବେପାରୀମାନେ ମାଛ ବି ଧରନ୍ତି ସେଟା ଧରିକରି ସେମାନେ ବେପାର ବି କରନ୍ତି ଆଉ ଥଣ୍ଡା ଦିନେ ସେମିତି ଥଣ୍ଡା ବେଶୀ ଥଣ୍ଡା ଲାଗୁଛନ୍ତି ସେଟା ଭଲ ଭଲ ଜାଗା ଭଲ ମାନେ ଅଛନ୍ତି ସେମାନେ ମାନେ ବେପାରୀ ମାନେ ବେପାର ବା କରିବାକୁ ତାଙ୍କୁ ବହୁତ ଖୁସି ଲାଗୁଛି ଯେ ସେମାନେ ବର୍ଷା ଦିନକୁ ବେଶୀ ବର୍ଷା ହଉଚି ବେଶୀ ମାଛ ନଲି ନଈନାଳ ସବୁଠି ମାନେ ଭର୍ତ୍ତି ହେଇଯାଉଛି ନାଲ ଭଲ ଅଛି ଥଣ୍ଡା ଦିନେ ବି ସେମିତି ଥଣ୍ଡା ବେଶୀ ଲାଗନ୍ତି ନାହିଁ ଏ ମାନେ ଥଣ୍ଡା ବେଶୀ ଥଣ୍ଡା ଲାଗୁଛନ୍ତି ସେଠି ସେମାନେ କହୁଛନ୍ତି ଏଇଠି ଗଛ ଲତା ବେଶୀ ଅଛନ୍ତି ବୋଲି ସେଠି ବର୍ଷା ବି ବେଶୀ ହେଉଛିି ଥଣ୍ଡା ବି ବେଶୀ ଲାଗୁଛି ଗରମ ବି ବେଶୀ ଲାଗନ୍ତି ନାହିଁ